ଖୁସି କହିଲେ ମୋତେ ବହୁତ ପ୍ରକାରର ହବି ମୋ'ର ଅଛି ଯେପରିକି ଖେଳିବାକୁ ମୋତେ ବହୁତ ଭଲ ଲାଗେ ଆଉ ଖେଳରେ ମୋତେ କ୍ରିକେଟଟା ବହୁତ ଭଲ ଲାଗେ ଖେଳିବା ପାଇଁ ଆଉ କ୍ରିକେଟ ବ୍ୟତୀତ ମୋତେ ଦେଖିବାକୁ ବହୁତ ଭଲ ଲାଗେ ଆମର ଏ ନ୍ୟାସ୍ନାଲ୍ ମ୍ୟାଚ୍ ହେଉ ଇଣ୍ଟରନ୍ୟାସ୍ନାଲ୍ ମ୍ୟାଚ୍ ହେଉ ଦେଖିବାକୁ ବି ଭଲ ଲାଗେ ଆଉ ଖାଇବା କଥା କହିଲେ ଖାଇବା ବି ବହୁତ ଇଣ୍ଟେରେଷ୍ଟେଡ଼୍ ମୁଁ ଖାଇବା ପାଇଁ ଯେପରିକି ଆମର ଜଙ୍କ ଫୁଡ଼୍ ହେଉକି ନର୍ମାଲି ଜିନିଷ ବି ବହୁତ ଖାଇବାରେ ମୁଁ ବହୁତ ହବି ରହେ ଖାଇବାକୁ ବହୁତ ଭଲ ଲାଗେ ଆଉ ଭଲ ଜିନିଷ ସବୁଠୁ ହେଉଛି ମୋତେ ବହୁତ ବୁଲିବାକୁ ପ୍ଲେସ୍ ବହୁତ ବୁଲିବାକୁ ବାହାର ଜାଗା ବୁଲିବାକୁ ଭଲ ଲାଗେ ବାହାର ଟୂର୍ଟା ମୋତେ ବହୁତ ଭଲ ଲାଗେ ଆଉ ବାହାର ଟୂର୍ରେ ବି ବହୁତ ଦିନ ସ୍ପେଣ୍ଡ କରିବାକୁ ଭଲ ଲାଗେ ଆଉ ରହିଲା ଆମର ସ୍ପୋର୍ଟସ୍ ସ୍ପୋର୍ଟସ୍ ମୋତେ ସବୁ ପ୍ରକାର ସ୍ପୋର୍ଟସ ବି ଭଲ ଲାଗେ କ୍ରିକେଟ ନ ହୋଇ କ୍ରିକେଟ ଛାଡ଼ିକି ଅଲଗା ସ୍ପୋର୍ଟସ୍ ବି ଫୁଟବଲ ବି ଭଲ ଲାଗେ କ୍ରିକେଟ ବି ଭଲ ଲାଗେ ଆଉ ମୋତେ ସିନେମାରେ ବି ବହୁତ ଇଣ୍ଟେରେଷ୍ଟ ଆମର ଯେକୌଣସି ବଲିଉଡ଼ ହେଉ କି ହଲିଉଡ଼ ସିନେମା ହେଉକି ଯେପରିକି ଟଲିଉଡ଼ ହେଉ ସିନେମା ଦେଖିବାକୁ ବି ବହୁତ ଭଲ ଲାଗେ ସିନେମା ବ୍ୟତୀତ ବି ମୋତେ ସବୁ ପ୍ରକାରର ବି ପ୍ରକାରର ଖୁସି ମୋତେ ମିଳେ ଆଉ